ବନ୍ଦର ଅଛି ରେଳବାଇ ରିକ୍ସା ବସ୍ ଅଟୋ ସବୁ ଅଛି ଯିବା ଆସିବା ପାଇଁ ଆଉ ସାଇକେଲ୍ ଅଟୋ ବସ୍ ବାଇକ୍ ଏସବୁରେ ଆମେ ଗମନାଗମନ କରିପାରିଥାଉ ଆଉ କ'ଣ ଆମ ଜଗତସିଂପୁର ଜିଲ୍ଲାରେ ବନ୍ଦର ଅଛି ରେଲବାଇ ଷ୍ଟେସନ୍ ଅଛି ବସଷ୍ଟପ୍ ଅଛି ଗମନାଗମନ ପଥ ଅଛି ସେଥିପାଇଁ